ହ୍ୟାଲୋ ମୁଁ ଞ୍ଜାମ ସାର୍ ସେଥିରେ ମୁଁ କହିବାକୁ ଚାହେଁ ଶିଶୁର ପଶୁର ତା'ର ଶିଶୁ ଯେପରି ଜନ୍ମିତ ହୁଏ ପରି ରଖିବା ଏରେ ମୁଁ କହିବାକୁ ଚାହେଁ ଯେପରି ଆମେ ମନୁଷ୍ୟ ମାନେ ମଧ୍ୟ ପ୍ରଥମେ ଶିଶୁଟି ଜନ୍ମ ହେଲି ଯେପରି ଭଲ ଭାବରେ ରଖିଥାଉ ସେପରି ଶିଶୁଟି ଜନ୍ମ ହେଲି ମଧ୍ୟ ସେବା ରଖେ ଯେପରି ଗାଈ ଗାଈ ଟିକେ ଜନ୍ମ ହେଲେ ଜନ୍ମ ହପ୍ ସମାଜରେ ସେ ପ୍ରଥମେ ତାକୁ ଶଆାଇ ଥାଉ ଶଆାଇଦାୟଆ ତା'ପରେ କେତେ ସମୟ କଲେ ମଧ୍ୟ ସେ ତା'ପରେ ତା'ର ମାଆର ଦୁଧ ପିଇବାକୁ ଆ ଥାଏ ଭଲ ପାଏ ଓ ସେ ଖାଦ୍ୟ ଆ ଖାଦ୍ୟ ନଡ଼ିଥାଏ ସେଥିପାଇଁ ଅନେକ ଅନେକ ଭଲ ଭାବରେ ପଶୁ ପାାଳନ କରାଯାଏ ତା'ର ଶିଶୁଟିଏ ଅନେକ ଅନେକ ପଶୁ ମଧ୍ୟ ତାଙ୍କ ଜନ୍ମିତ ଶିଶୁକୁ ଭଲ ଭାବରେ ରଖନ୍ତି ଓ ନିଜ ନିଜ ଶିଶୁକୁ ବହୁତ ଭଲ ପାଆନ୍ତି ସେହିପରି ଏହି ଏଥିରେ ଶିଶୁର ପଶୁର ଶିଶୁକୁ ଭଲ ଭାବରେ ମନୁଷ୍ୟ ମଧ୍ୟ ଯେପରି ପାଳନ କରେ ସେ ମନୁଷ୍ୟ ଭଲ ଭାବରେ ରଖିଥାଏ ଯେପରି ଗାଈ ବାଘ ଫାଲୁ ଅନେକ ଅନେକ ଯେପରି ପଶୁ ମଧ୍ୟ ଅଛନ୍ତି ଓ ଆମେ ତ ମଧ୍ୟ ପଶୁପାଳନ ବେଶୀକ ଗାଈ ଓ ଗୋରୁ ପାଳନ କରିଥାଉଁ ସେହିପରି ଗାଈ ଗୋରୁକୁ ଆମେ ଗୋମାତା ହିସ ପାଳନ କରୁ ଓ ଯେଉଁ ଶିଶୁ ଯେଉଁ ଗାଈ ଗୋରୁ ବା ଶିଶୁ ଜନ୍ମ ହେଲେ ଭଲ ଭାବରେ ଆମେ ଦେଖିବାହଲ କହିଥାଉ ଏଥିରେ ଶିଶୁର ପାଳନ ଦେହ ଦେଖା ଦୁଃଖୀ ପାଳନଳନ ଆମେ ମନୁଷ୍ୟ କହିଥାଉ ସେଥିରୋଇ ଶିଶୁ ପଶୁର ପାଳନ ଏ ରହିଛି